ଆମର ଓଡ଼ିଶାରେ ମୁଖ୍ୟ କୃଷି ଜାତୀୟ ଦ୍ରବ୍ୟ ଯେମିତି ଧାନ ଚାଷ କରାଯାଏ ଆଖୁ ଚାଷ ଡାଲି ଇତ୍ୟାଦି ପନିପରିବାରେ ଯେମିତି ଟମାଟୋ ପିଆଜ ଆଳୁ ଇତ୍ୟାଦି ବହୁତ ଚାଷ କରାଯାଏ ପ୍ରଥମେ ଆମ ଓଡ଼ିଶାର ମୁଖ୍ୟ କୃଷି ଚାଷ ହେଉଛି ଧାନ ଧାନ ଚାଷ ଚାଉଳ ହୁଏ ଧାନ ଚାଷ ପୁଣି ଗହମରୁ ଅଟା ସେମିତି ଚାଷମାନେ କରାଯାଏ ଆଗକାଳରେ ଲୋକମାନେ ପ୍ରଥମେ ଚାଷ ହଳରେ କରୁଥିଲେ ଯାହାଙ୍କୁ ପଶୁମାନଙ୍କର ସାହାଯ୍ୟ ନେବାକୁ ପଡ଼ିଥାଏ ପଶୁମାନଙ୍କ ପଶୁମାନଙ୍କୁ ସେମାନେ ବ୍ୟବହାର କରୁଥିଲେ ପଶୁମାନଙ୍କ ଦ୍ୱାରା ଚାଷ କରାଯାଉଥିଲା ଏବେ ସେହି ପଶୁମାନଙ୍କ ପଶୁମାନଙ୍କର ଆଉ ସାହାଯ୍ୟ ନେଉନାହାନ୍ତି ଲୋକମାନେ ଯେମିତି ଟ୍ରାକ୍ଟର୍ ଟ୍ରାକ୍ଟର୍ ଗାଡ଼ି ଇତ୍ୟାଦିରେ ଚାଷ କରୁଛନ୍ତି ସେଥିପାଇଁ ପଶୁମାନଙ୍କର ସଂଖ୍ୟା ମଧ୍ୟ କମ୍ ହୋଇଗଲାଣି ଓ କହିବାକୁ ଗଲେ ଜଳସେଚନ ଯେମିତି ପାଣି ପାଣି ଏବେ ମୋଟର୍ ପାଇପ୍ରେ ସମସ୍ତେ ଚାଷ କରୁଛନ୍ତି ଓ ଆଗକାଳରେ ଲୋକମାନେ ତ ଗାତ ଖୋଳି ଯେମିତି ପାଇପ୍ ନଦୀରୁ ପାଣି ପାଇପ୍ ନଥିଲା ଆଗକାଳରେ ପାଣିରୁ ନଦୀ ନଦୀରୁ ପାଣି ଆଣି ଚାଷ କରୁଥିଲେ ଏବେ ଏବେ ଖାଲି ମୋଟର୍ ପାଇପ୍ରେ ସମସ୍ତେ ଚାଷ କର ଚାଷ କରୁଛନ୍ତି ଲୋକମାନେ